ଆପଣ ସତର ହଜାର ପଡ଼ିଯାଉଛି ସାଇଜ୍ ତ ପଚାରୁଛନ୍ତି ଫାଇଦା ହେଉଛି ଆପଣଙ୍କର ଜିନିଷ ସୁରକ୍ଷିତ ରଖିପାରିବେ ଏବଂ ତାର ଡବଲ ଲକ୍ ରହିବ ଚୋରିରୁ ବି ଆପଣ କୌଣସି ଜିନିଷ ରଖିଲେ ସୁରକ୍ଷିତ ରଖିପାରିବେ କୌଣସି ଚୋରି ହେବାର ବି ଚାନ୍ସେସ୍ ନାହିଁ ତେଣୁ ଡବଲ ଲକର ଏଇଟା ସୁବିଧା ଗୋଟେ ଆଉ ହଁ ହଁ ଦେଖନ୍ତୁ ଏଇଠି ଏଇଟା ଡବଲ ଲକ୍ ଏହାର ଭିତରେ ଦେଖନ୍ତୁ ଆପଣଙ୍କର ଡବଲ ଲକ୍ ତାର ବି କୀ ଅଛି ଆପଣ ଜିନିଷପତ୍ର ବି ରଖିପାରିବେ ଏବଂ ଡବଲ ଲକ୍ ସାଇଡ଼୍ରେ ଆପଣ ବିଭିନ୍ନ ଡ୍ରେସ୍ ପତ୍ର ରଖିପାରିବେ ଏପଟ୍ ସାଇଡ଼୍ ଆପଣ ଅର୍ଣ୍ଣାମେଣ୍ଟ କି ଆପଣ କିଛି ଇଏ ରଖିପାରିବେ ଆପଣଙ୍କର ଦୁଇ ସାଇଡ଼୍ଟି ଆଉ ବିଭିନ୍ନ ହଁ ଡବଲ ଡୋର୍ ବି ଅଛି ଲକର୍ ବି ଅଛି ୟାର ହଁ ଅଛି ଅଛି ଅଛି ଭଲ କଲର ଭଲ କଲର କହିଲେ ଆପଣ କେଉଁ କଲରଟାକୁ ଚାହୁଁଛନ୍ତି

ହଁ ଅଛି ଏଇଠି ଏଇଠି ବ୍ଲ୍ୟୁ କଲର୍ ଏଇଠି ଅଛି ଏବେ ଗୋଟେ ନୂଆଟା ଆସିଛି ଗଡ଼୍ରେଜ୍ର ସେଇ ଡବଲ ଡୋର୍ର ତାର ଟିକେ ଏଇ ଆଲ୍ମିରା ଠାରୁ ସେଇଟା ଟିକେ ରହିବ ଆଜ୍ଞା ଡିସ୍କାଉଣ୍ଟ ଆପଣ ନେଲାବେଳେ ଦିଆଯିବ ଆପଣ ବ୍ୟସ୍ତ କାହିଁ ବର୍ତ୍ତମାନ ତ ଡିସ୍କାଉଣ୍ଟ ସିଜିନ୍ ଫିଜିନ୍ କିଛି ନାହିଁ ଡିସ୍କାଉଣ୍ଟ ତ ଦେଇ ହେବନି କିନ୍ତୁ ଆପଣ ଆସନ୍ତୁ ନେବେ ଯଦି ଦେଖିବା କ'ଣ ନେଉଛନ୍ତି ହଁ ଆପଣ ଆସନ୍ତୁ ଆସନ୍ତୁ ଆସିଲା ପରେ ଡିସ୍କାଉଣ୍ଟ ଦିଆଯିବ କିଛି ଅସୁବିଧା ନାହିଁ ହେବ ଡିସ୍କାଉଣ୍ଟ ରହିଲେ ଆପଣଙ୍କୁ ଆମେ ଆଉ ଟେନ୍ ପରସେଣ୍ଟ୍ ଶତକଡ଼ା ଦଶଭାଗ ଦେବୁ ଆଉ ଛାଡ଼ କରିବୁ ଆଉ ଆପଣଙ୍କର ୱାଇଫାଇ୍ ନେଉନାହାଁନ୍ତି ଖୋଲିପାରିବେ ଗଡ଼୍ରେଜର ଗଡ଼୍ରେଜ କମ୍ପାନୀର ୱାଇଫାଇ୍ ସିଷ୍ଟମ୍ ବାହାରିଛି ଖୋଲିପାରିବେ ଆପଣଙ୍କର ୱାଇଫାଇ୍ ଆଜ୍ଞା କଲର ତ କଲରର ଗ୍ୟାରେଣ୍ଟି ଅଛି ଗ୍ୟାରେଣ୍ଟି ୱାରେଣ୍ଟି ଅଛି ରହିବ ଆପଣଙ୍କୁ ଆପଣଙ୍କୁ ୱାରେଣ୍ଟି ଦେବୁ କିଛି ସେଥିରେ କିଛି ହେବନି ତା'ପରେ ସବୁ

ଏଲଇଡ଼ି ସିଷ୍ଟମ ଅଛି ଆପଣ ଏଲଇଡ଼ି ସିଷ୍ଟମ ଅଛି ବହୁତ ଭଲ ମାନେ ଆପଣ ଯେଉଁଟା କହୁଛନ୍ତି ଆଠୁ ଏଇଟା ଭଲ କିନ୍ତୁ ଟିକେ ରେଟ୍ ଅଧିକ ରହିବ

ହଁ ସେ ସେଇଟା ଦେବୁ ଆପଣଙ୍କୁ ଆପଣଙ୍କୁ ଯେଉଁ ବିଭିନ୍ନ କାଟାଗୋରୀ ପାଇଁ ବିଭିନ୍ନ ପ୍ରକାର ରେଟ୍ ଅଛି ତେଣୁ ଆପଣ କ'ଣ ନେବେ ସେ ତା'ପରେ ଆମେ ଆପଣଙ୍କୁ କିଛିଟା ଛାଡ଼ିବି ଆଉ ସବୁ ଏତେ ଆଜ୍ଞା ଆଉଥରେ କହିଲେ ଚାର୍ଜରେ ନାହିଁ ଯାହା ଅଛି କମ୍ପାନୀ ରେଟ୍ ଯାହା ସେଇଟା ହିଁ ଫିକ୍ସ୍ ଠିକ୍ ଅଛି ଆପଣ ଆସନ୍ତୁ ପ୍ୟାକିଂ କରିଦେଉଛି